ଶରୀର ସୁସ୍ଥ ରହିଥାଏ ବ୍ୟାୟାମ କଲେ ଆମେ ସେଇଥିପାଇଁ ସବ ପ୍ରତିଦିନ ବ୍ୟାୟାମ କରିବା କଥା ଖାଦ୍ୟ ମଧ୍ୟ ଭଲ ସେ ହଜମ ହେଇଥାଏ କୌଣସି ରୋଗରେ ପୀଡ଼ିତ ଏତେ ସହଜରେ ଆମେ ହୋଇନଥାନ୍ତି ଆମ ଦୈନନ୍ଦିନ ଜୀବନରେ ସ୍ୱାସ୍ଥ୍ୟ ପକ୍ଷରେ ହେଉଥିବା ସବୁ ଅସୁବିଧାମାନ ଏତେ ହୋଇନଥାଏ ଅ ବହୁତ ଭଲ ସବୁ ଶରୀର ରହିଥାଏ ବ୍ୟାୟାମ କଲେ ଏବଂ ଯୋଗ କଲେ ଶରୀର ସୁସ୍ଥ ରହିଥାଏ ସେଇ ଦୁଇଟି ଭିତରେ ପାର୍ଥକ୍ୟ ଏହା ଯେ ବ୍ୟାୟାମ ହେଉଛି ଏକ ଆଧୁନିକ ରୀତିରେ ବନା ହେଇଥିବା ଜିନିଷ ଏବଂ ଯୋଗ ହେଉଛି ଆମ ପୁରାତନ କାଳରୁ ଚାଲିଆସିଛି ଯୋଗ କଲେ ଯୋଗ ହେଉଛି ଏକ ସାଧନା ଭଳି ବ୍ୟାୟାମ ହେଉଛି କୌଣସି ଶକ୍ତ ସେଥିରେ ବଡି଼କୁ ଟଣା ହେଇଥାଏ ବଡି଼ ସହିତ ତାହାକୁ କହିବାକୁ ଗଲେ ସେ ହେଉଛି ବହୁତ ତୀବ୍ର ଆଉ ଏ ହେଉଛି ବହୁତ ନମ୍ର ଯୋଗ ହେଉଛି ବହୁତ ନମ୍ର ଭାବର ଗୋଟେ ଜିନିଷ